ଏଇ ଯେଉଁ ଆମର ଯେଉଁ ଗଣମାଧ୍ୟମରେ ଯେଉଁ ସମ୍ବାଦ ଏଇ ବିଷୟରେ ଆମେ ସବୁ ଶୁଣିପାରୁଛୁ ଟିଭି ହଉ କିମ୍ବା ନ୍ୟୁଜ୍ ଚ୍ୟାନେଲ୍ ସବୁ ଏବେ ସବୁ ଅଧିକ ମାତ୍ରାରେ ହୋଇଗଲାଣି ଆଗରୁ ନଥିଲା କିଛି ଜାଣି ପାରୁଥୁଲୁନୁ ଦେଶ ଦୁନିଆଁ କଥା ଆଉ ଗାଁରେ ଇଲେକ୍ସନ୍ ରାଜନୀତି ବିଷୟରେ ମୁଁ କିଛି ଜାଣି ପାରୁନଥି ଏବେ ସବୁ ଜାଣୁଛୁ ମୋ ମୋବାଇଲ୍ ଦ୍ୱାରା ଆମେ ସବୁ ରାଜନୀତି ବିଷୟରେ ଜାଣିପାରୁଛୁ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ବିଷୟରେ ଜାଣିପାରୁଚୁ କେଉଁଠି କ'ଣ ପର୍ବପର୍ବାଣୀ ହେଲା କେଉଁ କି ଆମ କେଉଁ ରାଜ୍ୟରେ କ'ଣ ହେଲା ଆମେ ସବୁ ସବୁ ସବୁ ଜିନିଷ ଜାଣିପାରୁଛୁ ସୁବିଧା ବହୁତ ହେଉଛି ଆମେ ଏ ଦ୍ୱାରା ସବୁ ଆମର ସମ୍ବାଦିକ ଆମର ସବୁ ଜିନିଷ ସାଂସ୍କୃତିକ କାର୍ଯ୍ୟକ୍ରମ ରାଜନୀତି ସବୁ ପ୍ରସଙ୍ଗ ବିଷୟରେ ଆମକୁ କିଛି ଆଗରୁ କିଛି ଜାଣିପାରୁଛୁ ଏବେ ଇଣ୍ଟରନେଟ୍ ଦ୍ୱାରା ଆମ ମୋବାଇଲ୍ ଦ୍ୱାରା ସବୁ ସ୍ମାର୍ଟ ଦ୍ୱାରା ସବୁ ଜାଣିପାରୁଛୁ ଏ ସବୁ ସବୁ ସୁବିଧା ହେଉଛି ଆଉ